ଉତ୍ତର ଭାରତ ଦକ୍ଷିଣ ଭାରତ ମଧ୍ୟରେ ଭାଷାଗତ ପାର୍ଥକ୍ୟ ରହୁଛି ଉତ୍ତର ଭାରତରେ ହିନ୍ଦୀ କହିଲେ ଦକ୍ଷିଣ ଭାରତରେ ଓଡ଼ିଆ ବି କହୁଛନ୍ତି ଏପଟ ଖାଦ୍ୟ ଖାଦ୍ୟ ମଧ୍ୟ ପରିବର୍ତ୍ତନ ହେଉଛି ତାଙ୍କର ସେପଟ ରୁଟି ଖାଇଲେ ଆମ ପଟ ସବୁ ଭାତ ମଧ୍ୟ ଖାଉଛନ୍ତି ଆଉ ପାଣିପାଗ ମଧ୍ୟ ତାଙ୍କର ଶୀତଦିନରେ ଅଧିକ ଗରମ ହେଲେବି ଆମର ଶୀତ ଦିନରେ ଏପଟ ଟିକେ ଅଧିକ ଥଣ୍ଡା ହେଉଛି